ଆଜ୍ଞା ମୁଁ ଗୋଟେ ଥର ତୋ ବସ୍ଷ୍ଟାଣ୍ଡରୁ ବାହାରିକି ପୁରୀ ଶ୍ରୀକ୍ଷେତ୍ରକୁ ପୁରୀ ଜଗନ୍ନାଥ ମନ୍ଦିରକୁ ଯିବା ପାଇଁ ବସ୍ରେ ଚଢ଼ିଥିଲି ଯେଉଁ ବସ୍ଟାକି ଡାଇରେକ୍ଟ ଆମର ବିଏମ୍ପୁର ଦେଇକି ଅନୁଗୁଳ ଦେଇକି ଢେଙ୍କାନାଳ ଦେଇକି ଖୋର୍ଦ୍ଧା ଖୋର୍ଦ୍ଧାରୁ ଆମର ଯେଉଁ ଗଞ୍ଜାମ ଦେଇ ପୁରୀକୁ ଯାଉଥିଲ ସେଇ ବସ୍ରେ ମୁଁ ଯାଇଥିଲି ଯେଉଁ ବସ୍ଟା କିି ଆମର ଡ୍ରାଇଭର ମଧ୍ୟ ଦୁଇ ଜଣ ଥିଲେ ଏବଂ ବସ୍ଟି ହାଇଟେକ୍ ବସ୍ ଥିଲା ଯେଉଁ ବସ୍ଟାକି ତଳେ ସିଟ୍ ଥିଲା ଏବଂ ଉପର ଉପରରେ ଶୋଇବା ପାଇଁ ମଧ୍ୟ ଜାଗା ଥିଲା କିନ୍ତୁ ମୋର ତ ସିଟ୍ ଥିଲା ମୋର ସିଟ୍ ନମ୍ବରଟି ଥିଲା ଛଅ ନମ୍ବର ଥିଲା ଆଉ ମୁଁ ଆଗର ଦୁଇଟା ସିଟ୍ ଛାଡ଼ିକି ତା ପଛରେ ମୁଁ ବସିଥିଲି ଆଉ ମୋ ପାଖରେ ସିଟ୍ ପାଖରେ ଗୋଟିଏ ଝରକା ଥିଲା ଆଉ ଯେଉଁ ବସ୍ଟି ଥିଲା ସେ ବସ୍ଟା ଡିଜେଲ୍ ତେଲ ଡିଜେଲ ତେଲରେ ଚଲୁଥିଲା କିନ୍ତୁ ସେଇ ବସ୍ଟା ଗଲା ଗଲା ଆଉ ଯେଉଁ ରାସ୍ତା ପାଞ୍ଚ ଘଣ୍ଟାରେ ପହଞ୍ଚିବାର ଥିଲା କିନ୍ତୁ ରାସ୍ତାରେ ବସ୍ର କିଛି ପାର୍ଟ୍ ଖରାପ ହେବା ଯୋଗୁ ବସ୍ଟି ଗୋଟେ ଜାଗାରେ ପାଖାପାଖି ଗୋଟିଏ ଘଣ୍ଟାାତକ୍ ଅଟକି ରହିଥିଲା ଯେଉଁଠାରେ କି ଖାଇବା ପାଇଁ କୌଣସି ହୋଟେଲ୍ ନଥିଲା ଏବଂ ପିଇବା ପାଇଁ ପାଣି ନଥିଲା ଭାରି କଷ୍ଟ ହେଲା ସେଇ ଜାଗାରେ ଗୋଟିଏ ଘଣ୍ଟା ଆମକୁ ଅଟକିବାକୁ ପଡ଼ିଥିଲା ତା'ପରେ ବସ୍ଟା ପୁନର୍ ଠିକ୍ ହେଲା ତା'ପରେ ଆମେ ଗଲୁ ସେଇ ପରି ଯିବାକୁ ଆମକୁ ଆମର ଛଅଟାରେ ପହଞ୍ଚିବାର ଥିଲା କିନ୍ତୁ ଆମକୁ ସେ ସାଢ଼େ ସାତଟା ସମୟ ପର୍ଯ୍ୟନ୍ତ ଲଗେଇଥିଲା ଯାହାକି ଆମର ଯାତ୍ରା କରିବାରେ ଟିକେ ବିିଳମ୍ବ ହୋଇଥିଲା ମୁଁ ତ ଛୋଟ ବସ୍ଷ୍ଟାଣ୍ଡରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥିଲି ଦୀର୍ଘ ଗୋଟିଏ ବର୍ଷର କଥା ଆଉ ମୁଁ ଏକା ଯାଇଥିଲି ଆଉ ବାକି ଅନ୍ୟ ଅନ୍ୟର ଜାଗା ଯାକ ଅନ୍ୟ ଜାଗାର ଝିଅ ପୁଅ ଏବଂ ମହିଳା ପୁରୁଷ ଆଉ ଛୋଟ ଛୋଟ ପୁଅ ଝିଅ ବସିଥିଲେ ଏବଂ ବସ୍ଟି ଗଲାବେଲେ ବହୁତ ଭଲ ଲାଗୁଥିଲା ଏବଂ ରାତିରେ ଶୋଇକି ଯାଇଥିଲୁ ଆଉ ବସ୍ ଡ୍ରାଇଭରଟି ଭଲ ଭାବରେ ଗାଡ଼ିକୁ ଚଲାଉଥିଲା କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ ଆମେ ସେଇଟା ଖାଲି ଗୋଟିଏ ଅସୁବିଧା ଥିଲା ଗାଡ଼ି ବନ୍ଦ ହେଇଗଲା ତାକୁ ପୁର୍ନ୍ ଷ୍ଟାର୍ଟ୍ କରିବା ପାଇଁ ସେଇଟା ଗୋଟିଏ ଘଣ୍ଟାର ଖାଲି ସମୟ ଲାଗିଥିଲା ସେଥିପାଇଁ ଡ୍ରାଇଭର ବି ଆଉ ଥିବା କଣ୍ଟ୍ରାକ୍ଟର ଆମକୁ ଏଇ ଯେଉଁ ସେଇ ଯେଉଁ ଅଟକିଥିଲା ବସ୍ଟିକୁ ବସ୍ଟା ସେଇ ଜାଗାରେ ପାଣିପଡ଼ାର ସୁବିଧା କରିଥିଲେ ତା'ପରେ ଆମେ ପହଞ୍ଚିଲୁ